ଭାରତରେ ଚାରିଧାମ ମଧ୍ୟରେ ଗୋଟିଏ ଧାମ ହଉଛି ଓଡ଼ିଶା ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ଆଉ ଫଟୋ ତ ଉଠାଇଲେ ବହୁତ ଭଲଲାଗେ ଯେମିତି ଲାଗେ ଫଟୋ ଗୋଟେ ଥିଲେ ମାନେ ପିଲା ମୋ ପିଲା ତାଙ୍କ ପିଲା ଦେଖିବେ ଯେ ହଁ ବାପା ଯାଇଥିଲା ଗୋଟେ ଫଟୋ ଉଠାଇଛନ୍ତି ଏ ଯେଉଁ ଜଗନ୍ନାଥ ମନ୍ଦିର ଓଡ଼ିଶାରେ ଆଉ ଓଡ଼ିଶା ମୋ ଓଡ଼ିଶାରେ ଏମିତି ଗୋଟେ ଜାଗା ଯାହାକୁ ଯାହାକୁ କୁହାଯାଏ ଜଗନ୍ନାଥ ଶ୍ରୀକ୍ଷେତ୍ର ସେ ଫଟୋ ଦେଖିଲେ ପୂର୍ବ ପୂର୍ବ ଲୋକ ଦେଖିଲେ ମୋ ଭା ମନେ ପଡ଼େ ପଡ଼ିବ ଯେ ଜଗନ୍ନାଥ ମନ୍ଦିର ଏମିତି ଗୋଟେ ଜାଗା ଏ କେଉଁଠି ଏ ଜାଗାଟା ଆଉ ବହୁତ ସୁନ୍ଦର ହେଇଛି ଆଉ ବହୁତ ଭଲ ଲାଗେ ମୁଁ ଗର୍ବରେ ବି କହିବା ପାଇଁ ମୁଁ ଚାହିଁବି ଜଗନ୍ନାଥ ମନ୍ଦିର ଭାରତରେ ଦେଖିବା ପାଇଁ ବହୁତ ସୁନ୍ଦର ଆଉ ବହୁତ ଲୋକ ବି ଆସନ୍ତି ଦେଖିବା ପାଇଁ ଦର୍ଶନ ମଧ୍ୟ କରନ୍ତି ଜଗନ୍ନାଥ ମଧ୍ୟକୁ ଜଗା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମଧ୍ୟ ଜଗନ୍ନାଥ ମନ୍ଦିର ଲୋକ ବହୁତ ପର୍ଯ୍ୟଟକ ବାହାରୁ ମଧ୍ୟ ଆସନ୍ତି ଭାରତ ବାହାରୁ ବି ମଧ୍ୟ ଆସନ୍ତି ଦେଖିବା ପାଇଁ ଆଉ ବହୁତ ଭଲ ଲାଗେ ଭାରତରେ ବୈଷ୍ଣ ଦେବୀ ବୈଷ୍ଣ ଦେବୀ ସେଇଠି ମଧ୍ୟ ମୋତେ ମୁଁ ଯାଇଛି ଫଟୋ ଫଟୋ ବି ଉଠାଇଛି ମଧ୍ୟ ଆଉ ଦର୍ଶନ ମଧ୍ୟ କରିଛି ମତେ ଯେତେଥର ମତେ ସୁଯୋଗ ବି ମିଳେ ଭାରତକୁ ଯିବାପାଇଁ ବୁଲିବା ପାଇଁ ମତେ ମୁଁ ପ୍ରଥମେ ବୈଷ୍ଣ ଦେବୀ ଯିବି ଯେ ଟିକେ ଆମ ପନ୍ଦର ଷୋହଳ କିଲୋମିଟର ପାହାଡ଼ ଉପରକୁ ଚାଲିକି ଯିବାକୁ ପଡ଼ିବ ସେଇଠି ମଧ୍ୟ ମୁଁ ଯାଇଛି ପାହାଡ଼ ଉପରେ ଯାଇଛି ଗଲାପରେ ସେଇଠି ମୁଁ ଦର୍ଶନ ମଧ୍ୟ କରିଛି ଆଉ ବହୁତ ଭଲଲାଗେ ମାଁ ବୈଷ୍ଣ ଦେବୀ ଭଲ ବହୁତ ଭଲ ଲାଗେ ମହାରାଷ୍ଟ୍ର ଶିରିଡ଼ି ସାଇ ଶିରିଡ଼ି ସାଇ ମଧ୍ୟ ମୁଁ ଯାଇଛି ଯଦି କେବେ ଆଉ ନେକ୍ସଟ ମତେ କେବେ ସୁଯୋଗ ମିଳେ ଆର୍ଥିକ ସଞ୍ଚୟ କରିକି କେବେ ଯଦି ମତେ ଇଚ୍ଛା ହୁଏ ମୁଁ ନିଶ୍ଚିନ୍ତ ଯିବି ଶିରିଡ଼ି ସାଇ ଯାହା ଯାହାଦ୍ୱାରା ମୁଁ ଥରେ ଯାଇଥିଲି ଆଉ ମୋ ଫ୍ୟାମିଲି କି ମୋ ପିଲାମାନଙ୍କୁ ନେଇକି ଯିବି ଆଉ ଥରେ ବୁଲିବା ପାଇଁ ମୋର ଏଇଟା ହବି ଅଛି ମୋର ବୁଲିବା ଗୋଟେ ମୋର ହବି ଯାହାଦ୍ୱାରା ମତେ ବହୁତ ଭଲ ଲାଗେ ବୁଲିବା ପାଇଁ ଆଉ ମୁଁ ନିଶ୍ଚିନ୍ତ ମୁଁ ଶିରିଡ଼ି ସାଇ ମଧ୍ୟ ଯିବି ମହାରାଷ୍ଟ୍ରରେ ଶନି ସିଙ୍ଗାପୁର ଶନି ମନ୍ଦିର ସେଇଠି ମଧ୍ୟ ମୁଁ ଯାଇଛି ଦ୍ଵିତୀୟ ଥର ମତେ ଯିବା ପାଇଁ ବହୁତ ଇଚ୍ଛା ମଧ୍ୟ ବି ଅଛି ସେଠିକି ଯିବା ପାଇଁ ମତେ ବୁଲିବା ପାଇଁ ବହୁତ ଭଲ ଲାଗେ ମତେ ଆଉ ବୁଲିବା ଟା ମତେ ବହୁତ ଭଲ ଲାଗେ ମାନେ ବହୁତ ବହୁତ ଭଲ ଲାଗେ ମୁମ୍ବାଇ ମହାରାଷ୍ଟ୍ରରେ ମୁମ୍ବାଇ ଗେଟ୍ ହଉ ଇଣ୍ଡିଆ ତାଜ୍ ହୋଟେଲ ସିଦ୍ଧିବିନାୟକ ଏମିତି ବହୁତ କିଛି ଜାଗା ମୁମ୍ବାଇରେ ଅଛି ଯାହା ଦ୍ୱାରା ମୁଁ ଦେଖିଛି ନେକ୍ସଟ ଟାଇମ ଯଦି ମତେ କେବେ ସୁଯୋଗ ମିଳେ ମୁଁ ନିଶ୍ଚିନ୍ତ ଯିବି ଆଉ ଇଣ୍ଡିଆ ବାହାରେ ବି ବୁଲିକି ମଧ୍ୟ ମୁଁ ଆସିବି ଦିଲ୍ଲୀ ଲାଲକେଲା ଇଣ୍ଡିଆ ଗେଟ୍ ଲଟର୍ସ ନେକ୍ସଟ ଟାଇମ ଯଦି କେବେ ମତେ ସୁଯୋଗ ମିଳେ ମୁଁ ନିଶ୍ଚିନ୍ତ ସେ ଜାଗା କୁ ମଧ୍ୟ ବୁଲିବି ସେ ଜାଗାକୁ ମଧ୍ୟ ମୁଁ ଯାଇଛି ଆଉ ମତେ ବହୁତ ଭଲ ହିଁ ଲାଗେ ବାଙ୍ଗଲୋର ତିରୁପତି ଇସ୍କାନ ମଠ ଏ ସବୁ ଜିନିଷ ମୁଁ ବୁଲିଛି ଆଉ ବହୁତ ଭଲ ଲାଗେ ମତେ କେବେ ତ ସୁଯୋଗ ମିଳେ ନିଶ୍ଚିନ୍ତ ମୁଁ ଆଉ ଥରେ ନେକ୍ସଟ ଯିବି ବୁଲିବା ପାଇଁ ଜାମ୍ମୁକାଶ୍ମୀର ପଞ୍ଜାବ ଅମୃତସର ଗୋଲଡ଼େନ ଟେମ୍ପୁଲ୍ସ ଇଣ୍ଡିଆ ପାକିସ୍ତାନ ବର୍ଡ଼ର ସେ ସବୁ ମତେ ବି ବହୁତ ଭଲ ଲାଗେ ଏବଂ